ଆମ ବିଦ୍ୟାଳୟରେ ବିଭିନ୍ନପ୍ରକାର କାର୍ଯ୍ୟକ୍ରମ କରାଯାଏ ଯେପରିକି ହେଉଛି ଚିତ୍ରକଳା ନାଚ ହାର୍ମୋନିୟମ୍ ବଜାଇବା ଇତ୍ୟାଦି ବିଭିନ୍ନ ବିଭିନ୍ନପ୍ରକାର ଶିକ୍ଷା ଦିଆଯାଏ ସେଥିରୁ ଚିତ୍ରକଳା ମୋତେ ବହୁତ ଭଲ ଲାଗେ ଯାହା ଫଳରେକି ଚିତ୍ର କଳା ମୁଁ ଶିଖିବାକୁ ବହୁତ ଆଗ୍ରହ ପ୍ରକାଶ କରୁଥିଲି କାରଣ ଚିତ୍ରକଳା ଏମିତି ଏକ ଜିନିଷ ଯାହା ଦ୍ଵାରା ଯାହା କରିବା ଦ୍ଵାରା ମନର ଭାବ ପ୍ରକାଶ ହୋଇଥାଏ ଆଉ ଚିତ୍ରକଳା ମୋତେ ଆମ ସ୍କୁଲ୍ରେ ମୁଁ ଗୋଟେ ପ୍ଳେଟ୍ ଉପରେ କିଛି ଫଳର ଚିତ୍ର କରୁଥିଲି ଏବଂ ସେଇ ଟାଇମ୍ରେ ବହୁତ ହି ମଜା ଆସିଥିଲା କାରଣ ସବୁ ପ୍ରକାର ଫଳର ଚିତ୍ର କରିବାର ଅନୁଭୂତି କିଛି ଅଲଗା ଥିଲା ଯାହା ଫଳରେକି ଆମେ ସବୁ ପ୍ରକାର ଫଳର ଚିତ୍ର ମଧ୍ୟ କରି ପାରିବା ଆଉ ଶିଖିବା ଶିଖି ପାରିବା ମଧ୍ୟ